ଜୀବନରେ କ୍ରୀଡ଼ା ବହୁତ ଗୁରୁତ୍ଵପୂର୍ଣ ଅଟେ ଯେପରି ଖାଦ୍ୟ ଆମର ଗୁରୁତ୍ୱପୂର୍ଣ ଅଟେ ସେହିପରି ଜୀବନରେ କ୍ରୀଡ଼ା ମଧ୍ୟ ବହୁତ ଗୁରୁତ୍ଵପୂର୍ଣ ଅଟେ କ୍ରୀଡ଼ା ଦ୍ଵାରା ଆମର ବ୍ୟାୟାମ ହୋଇଯାଏ ଆମ ଦେହ ସୁସ୍ଥ ରହେ ବହୁତ ଜଣ କ୍ରୀଡ଼ାକୁ ନିଜର ଜୀବିକା ରୂପରେ ନେଇଛନ୍ତି ଭାରତରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ପଦକ୍ଷେପ ନେବା ଉଚିତ୍ ଯେପରି ଗ୍ରାମରେ ପ୍ରତି ବର୍ଷ କ୍ରୀଡ଼ା ପ୍ରତିଯୋଗିତା କରିବା ଉଚିତ୍ ଏବଂ ସ୍କୁଲ୍ମାନଙ୍କରେ ମଧ୍ୟ କରିବା ଉଚିତ୍ ଯାହାଦ୍ଵାରା ଆମ ଭାରତରେ କ୍ରୀଡ଼ା ଉନ୍ନତି ହେବ ଏବଂ ଏବଂ ବହୁତ କ୍ରୀଡ଼ା କ୍ରୀଡ଼ା ପ୍ରତିଯୋଗିତା ହେଲେ ଲୋକଙ୍କ ଭିତରେ ଦୃଢ଼ ପ୍ରତିଯୋଗିତା ରହିବ